ଯେମିତିକି ଆପଣ ଦେଖନ୍ତୁ ଏଇଠି ଯୁବକ ପିଲାମାନେ କିଛି କାମ ନକରି ଘରେ ବସିଛନ୍ତି ପ୍ଲସ୍ ଟୁ ପ୍ଲସ୍ ଥ୍ରୀ ପାସ୍ କରିକିନା ତାଙ୍କ ପାଇଁ ତାଙ୍କ ପାଖରେ କିଛି କାମ ନାହିଁ କି କିଛି ନାହିଁ ଖାଇବା ପାଇଁ ବି କିଛି ନାହିଁ ପଇସା ତ ତାଙ୍କ ପାଇଁ ଗୋଟେ ସରକାରଙ୍କୁ ଆବେଦନ କରୁଛି ତାଙ୍କୁ କିଛି ବି ହେଲେ ଇଏ ଗୋଟେ ଚାକିରି ଦିଅନ୍ତୁ ତାଙ୍କର ଘର ଚଳିବ ଏମିତି କ'ଣ ସମସ୍ତଙ୍କୁ ଖୁଆଇବ ତାଙ୍କେ ଏମିତି ଏମତିରେ ତାଙ୍କୁ ଚାକିରି ଦିଅନ୍ତୁ ସେମାନେ ବେକାରୀ ନ ବସୁ କିଛି କାମ କରୁ ଆଉ ଗର୍ଭରେ ତାଙ୍କର ପରିବାରଙ୍କୁ ଠିକ୍ରେ ବଞ୍ଚାଇବା ପାଇଁ ଗୋଟେ ଚାକି ତ ଦରକାରୀ ଆଙ୍କୁ ଚାକିରି ଦିଅନ୍ତୁ ଆଉ ଭଲରେ ସେମାନେ ଚାକିରି କରିବେ ମୁଁ ସେଇଟା ଆବେଦନ କରୁଛି ସରକାରଙ୍କୁ ସେ ବେକାରୀ ପିଲାମାନଙ୍କୁ ଚାକିରି ଦିଅନ୍ତୁ ଆପଣ